ହେଲୋ ହେଲୋ ଆଜ୍ଞା ହଁ ହଁ ମୁଁ ପଠେଇ ଦେବି ଆଜ୍ଞା ଠିକ୍ ଅଛି ହଁ ହଁ ଠିକ୍ ଅଛି ଯେହେତୁ ଏଇଟା ହୋଲ୍ ସେଲ୍ର ଆପଣଙ୍କୁ ମୁଁ ଠିକ୍ ରେଟ୍ରେ ଜିନିଷ ଦେବି

ଠିକ୍ ଅଛି ସମ୍ହାଓ ସବୁ ଜିନିଷ ଅଛି ଆଉ ହଁ ବହୁତ କମ୍ ବହୁତ କମ୍ ରେଟ୍ରେ ଆପଣଙ୍କୁ ମିଳିଯିବ ମୋ ପାଖରେ ଜିନିଷ ବହୁତ କମ୍ ରେଞ୍ଜ୍ରେ ମିଳିବ କେତେରେ ଆପଣ କେତେରେ ନେବେ କ'ଣ ଜିନିଷ ନେବେ କେତେବେଳେ ନେବେ କହିଲେ ମୁଁ ଆପଣଙ୍କୁ ଠିକ୍ ରେଟ୍ଟା କହିବି ଆପଣ ଆପଣ ଲିଷ୍ଟଟା ପଠେଇ ଦିଅନ୍ତୁ ମୁଁ ଆପଣଙ୍କୁ ସେଇ ହିସାବରେ ଆପଣଙ୍କୁ ଜିନିଷ ପଠେଇ ଦେବି ନାଇଁ ଏଇ ରେଟ୍ ରେଟ୍ଟା ଆପଣ କୁହନ୍ତୁ କେତେ ରେଞ୍ଜ ଭିତରେ ଆପଣ ନେବାକୁ ଚାହୁଁଛନ୍ତି ଠିକ୍ ଅଛି କାରଣ ଆପଣଙ୍କୁ ଯେତିକି ଜିନିଷ ମୁଁ ଠିକ୍ ଠିକ୍ ଅଛି ଆପଣ ଯଦି ଆପଣ ଦେଢ଼ ଲକ୍ଷର ଜିନିଷ ଯୋଉ ନେବେ ସେଥିରେ ମୋର ବି ପ୍ରଫିଟ୍ ହେବାର ଅଛି ମୋର ବେନିଫିଟ୍ ଦେଖିକି ମୁଁ ଆପଣଙ୍କୁ ଦେବି ଏ ସବୁ ଆପଣଙ୍କୁ ଉପଯୁକ୍ତ ରେଟ୍ ଉପଯୁକ୍ତ ରେଟ୍ରେ ମୁଁ ଆପଣଙ୍କୁ ବେନିଫିଟ୍ ଦେଇ ଦେବି ଦେବି ଯେହେତୁ ମୋର ହୋଲ୍ସେଲ୍ ସେଥିପାଇଁ ଆପଣ ଚିନ୍ତା କରିବା ଦରକାର ନାହିଁ ମୋ ପାଖରେ ସବୁ ଜିନିଷ ଅଛି ପାଇପ୍ ଅଛି ମୋ ପାଖରେ କସ୍ମେଟିକ୍ ଜିନିଷ ସବୁ ଅଛି କ୍ରିମ୍ ଆଉ ଜୁଏଲେରୀ କସ୍ମେଟିକ୍ ଜିନିଷ ସବୁ